ଆମ ଅଞ୍ଚଳରେ ପାଞ୍ଚ ଛଅ ଜଣେ ଡ଼କ୍ଟର୍ ଅଛନ୍ତି ଜଣେ ପଶୁ ଡ଼କ୍ଟର୍ ଅଛନ୍ତି ଏବଂ ଜଣେ ଝାଡ଼ା ବାନ୍ତି ଥଣ୍ଡା ଜ୍ୱର ଏସବୁ ଛୋଟ ଛୋଟ ଛୋଟ ଛୋଟ ରୋଗ ଚିକିତ୍ସା କରିବା ପାଇଁ ଜଣେ ଡ଼କ୍ଟର୍ ଅଛନ୍ତି ଏବଂ ଅପରେସନ୍ କରିବା ପାଇଁ ଜଣେ ଡ଼କ୍ଟର୍ ଏବଂ ଯେଉଁ ଗର୍ଭବତୀ ମହିଳାଙ୍କ ଚିକିତ୍ସା ପାଇଁ ଆଉ ଜଣେ ଡ଼କ୍ଟର୍ ଏମିତି ପାଞ୍ଚ ଜଣ ଡ଼କ୍ଟର୍ ଅଛନ୍ତି ଏବଂ ତାଙ୍କର ନର୍ସ ମଧ୍ୟ ଦୁଇ ତିନିଟି ଲେଖାଏଁ ଅଛନ୍ତି ଆମ ଅଞ୍ଚଳରେ ଡ଼କ୍ଟର୍ ସଂଖ୍ୟା ବହୁତ କମ୍ ନର୍ସ ସଂଖ୍ୟା ମଧ୍ୟ ବହୁତ କମ୍ ଅଛନ୍ତି ସଠିକ୍ ଡ଼କ୍ଟର୍ ଏବଂ ନର୍ସ ସଂଖ୍ୟା ନାହିଁ ତେଣୁ ଆମ ଅଞ୍ଚଳ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଶିକ୍ଷାନୁଷ୍ଠାନ ମଧ୍ୟ ନାହିଁ ଆମ ଅଞ୍ଚଳରେ ଡ଼ାକ୍ଟରୀ ଛାତ୍ରଛାତ୍ରୀମାନେ ପଢ଼ିବା ପାଇଁ ଡ଼ାକ୍ଟରୀ ବିଶ୍ୱବିଦ୍ୟାଳୟ ନାହିଁ ଯେଉଁଠାରେ କି ପିଲାମାନେ ପାଠ ପଢ଼େଇ ଡ଼ାକ୍ଟରୀ ପାଠ ପଢ଼େଇ ସେମାନେ ଜଣେ ଜଣେ ଡ଼କ୍ଟର୍ ହୋଇପାରି ନିଜ ଅଞ୍ଚଳରୁ ଲୋକମାନଙ୍କ ଚିକିତ୍ସା କରିପାରିବେ ଆମ ଅଞ୍ଚଳରେ ଯଦି ଗୋଟେ ଡ଼ାକ୍ଟରୀ ଶିକ୍ଷା ପାଇ ଶିକ୍ଷା ପାଇଁ ଗୋଟେ ଡ଼ାକ୍ଟରୀ ବିଦ୍ୟାଳୟ ଖୋଲନ୍ତା ବିଶ୍ୱବିଦ୍ୟାଳୟ ଖୋଲନ୍ତା ତାହେଲେ ଆମ ଅଞ୍ଚଳର ଛାତ୍ରଛାତ୍ରୀମାନେ ଡ଼ାକ୍ଟରୀ ପାଠ ପଢ଼ି ଜଣେ ଜଣେ ଡ଼କ୍ଟର୍ ହୋଇପାରନ୍ତେ ଏବଂ ଆମ ଅଞ୍ଚଳର ଲୋକମାନଙ୍କର ସେବା କରିପାରନ୍ତେ ଆମ ଅଞ୍ଚଳରେ ନର୍ସିଂ ହୋମ୍ ମଧ୍ୟ ନାହିଁ ଯାହାଫଳରେ ଆମ ଅଞ୍ଚଳର ଛାତ୍ରଛାତ୍ରୀମାନେ ନର୍ସିଂ ଶିକ୍ଷା କରିପାରୁନାହାନ୍ତି ଯଦି ଆମ ଅଞ୍ଚଳରେ ନର୍ସିଂର ଶିକ୍ଷା ବ୍ୟବସ୍ଥା ଥାଆନ୍ତା ତାହେଲେ ଆମ ଅଞ୍ଚଳର ସମସ୍ତ ଛାତ୍ରଛାତ୍ରୀମାନେ ଏନଏମ୍ ଏଏନ୍ଏମ୍ ଜିଏନ୍ଏମ୍ କରି ଶିକ୍ଷା ପାଇପାରନ୍ତେ ଏବଂ ନର୍ସ ହୋଇପାରନ୍ତେ ଏହାଦ୍ୱାରା ସେମାନେ ସ୍ଵାବଲମ୍ବୀ ମଧ୍ୟ ହୋଇପାରନ୍ତେ ନିଜେ ରୋଜଗାର ମଧ୍ୟ କରିପାରନ୍ତେ ତା ସହ ଲୋକମାନଙ୍କର ସେବା ମଧ୍ୟ କରିପାରନ୍ତେ କିନ୍ତୁ ଦୁଃଖର ବିଷୟ ହେଉଛି ଆମ ଅଞ୍ଚଳରେ ଏସବୁର ସୁବିଧା ନାହିଁ